ହଁ ତୁମେ ଭଲ ଅଛ ହଁ ଏଇ ଦୁଇ ଦିନ ହେଇଛି ଆସିଛି ବ୍ୟାଙ୍ଗଲୋର୍ରେ ରହୁଛି ଆଉ ଦୋକାନ ସବୁ ଭଲ ଚାଲିଛି ତ ଓହୋ ଇ ବରା କେମିତି ଦେଉଛ ସିଙ୍ଗଡ଼ା ବରା ଏତେ ରେଟ୍ କେମିତି କରିଦେଲ ଅହୋ ବାକି ଆମର ସେ ବେଙ୍ଗଲ୍ର ବ୍ୟାଙ୍ଗଲୋର୍ରେ ପୁରା ଶସ୍ତା ପଡ଼ୁଛି ହଉ ମୋର ବି ତ ଏଇ ପାଞ୍ଚ ଛଅ ବର୍ଷ ହେଇଗଲା କି ନାଇଁ ସେଠି ଏକା ରହୁଛି ଆଉ ଗାଁ ଆଡ଼େ ଆସି ବି ହେଉ ନାହିଁ କିଛି ନାହିଁ କି ପାଠ ପଢ଼ା ବ୍ୟସ୍ତରେ ଗ୍ରାହକ ଭଲ ଚାଲିଛି ତ ହଁ ହଁ ସବୁ ତ ଭଲ ସେ ପାଠ ପଢ଼ା ବ୍ୟସ୍ତରେ ତ ସେଆଡ଼େ ରହିଯାଇ ହେଉଛି ଜନ୍ମଭୂମିକୁ ଆରୁ କୁଆଡ଼େ ଆସି ହେଉଛି ହଁ ଏବେ ବି ଇ ଡ଼ି କରିବି ହଇ ସେ ଭଲ ଜବ୍ ଫବ୍ ଦେଖିକିନା ତ ସେଟେଲ୍ ହେବାର ଅଛି ହେଲେ କୋଡ଼ିଏ ଟଙ୍କା ହଁ ସିଇଠି ଏକା ଅଛି ଏ କୁଡ଼େ ଟଙ୍କାର ବଡ଼ା ବରା ଦେଇଦିଅ କିଏ ମୁଁ ଆସିବି ଏବେ ଟିକିଏ ପେକିଙ୍ଗ୍ କରି ଦେଇଥାଉ ଗୋଟେ ପାର୍ସଲ୍ କୋଡ଼ିଏ ଟଙ୍କାର ପରି ବରା କୋଡ଼ିଏ ଆହୁରି ସିଙ୍ଗଡ଼ା ଗୋଟେ ତିରିଶ ଟଙ୍କା ଭଳିଆ ଟିକିଏ ପାଗ ଭଲ ହେଲେ ଆସିବି ମାନେ ଏମିତିରେ ବି ବର୍ଷା ପାଗ ହେଉଛି କି ନାଇଁ ଟିକିଏ ବର୍ଷା ଟିକିଏ ତ ବରା କୋଡ଼ିଏ ଟଙ୍କାର ଆଉ ସିଙ୍ଗଡ଼ା ତିରିଶ ଟଙ୍କା ଗୋଟେ ପେକିଙ୍ଗ୍ କରିଦେଇଥାଅ ଆସିବି ଆଉ ଆଉ ଚଟ୍ ହଁ ଆଉ ଚଟ୍ନି ବି ଦେଇଥିବ ହଁ ରାଗବାଲା ହଇ ତୁମ ଦୋକାନ୍ଟା ଏକା ଭଲ ଲାଗବ ତ ସେଥିପାଇଁ ହଁ ସବୁ ଭଲ ଅଛନ୍ତି ଆଉ ମାଆ ମାଆ ସବୁ ଭଲ ଅଛନ୍ତି ତ ଘରେ ପୁଅ ଝିଅ ସବୁ ଭଲ ହଁ ହଁ ହେଲେ ପେକିଙ୍ଗ୍ କରି ଦେଇଥାନ୍ତୁ ଆସିଲେ ନେଇଯିବି ହଁ ଠିକ୍ ଅଛି ହଁ ଠିକ୍ ଅଛି ଖାଇଥିବା ଯିବା ଆଗରୁ ହଁ ହଁ ଠିକ୍ ଅଛି